ହ୍ୟାଲୋ କ'ଣ ଜଣିପାରୁୁନୁ ନା କ'ଣ ହଉ ନା ସେ ନୁହଁ ଠିକ୍ ଜାଣିପାରୁଛୁ ତୁମ ପାର୍ଟି ହାରିଗଲା ନା ସେଥିପାଇଁ ରଙ୍ଗ ଦେଖାଉଛୁ ହଁ କ'ଣ ହାରିଗଲା ତ ସେଥିପାଇଁ ଓ ଯାହା ଜାଣିପାରୁନୁ ତୁ ଆଉ କେମିତି ହାରିଗଲା କେମିତି ଲାଗୁଛି ସବୁ କୋଚ ହେଇଯାଇଛ

ହଁ ହଁ ହଁ ହଁ ସେଇ ଫୁଟାଣି କଥା ଫୁଟାଣି କଥା ଖାଲି ଦେଇଦିନା ଆସୁ ଆସୁ ଆମର ମୋଦି ଖାଲି ସୁଭଦ୍ରା ଦିନା ଗୁଡ଼ା ଦେଉଛି ହଁ ତମ ଯେତେବେଳେ ଥିଲା ସେତେବେଳେ ବି ନି ନଉ ନଉନଥିଲା କିନ୍ତୁ ଦେଉଥିଲା କ'ଣ ହଁ ଦେଖିବୁନି କି ଆଗକୁ ଆଗକୁ ଫାଷ୍ଟ ଆସୁ ଆସୁ ସୁଭଦ୍ରା ତାପରେ ଦେଖିବୁ କେତେ କ'ଣ କରିବ ହଉ ହଉ ଦେଖିବା ଦେଖିବା କୋଡ଼ିଏ ବର୍ଷ ଭିତରେ କ'ଣ କରିଦେଇଛି କି କଥା ହାରିବୁ ନ ହାରିବୁ କ'ଣ ମୁହଁଟାଣ ଭାଙ୍ଗୁନି ମୁହଁଟାଣ ଭାଙ୍ଗୁନି ତଥାପି ହାରିଲା ପରେ ଆଁ

ହଁ ହଁ ହଉ ହଉ ହଉ ତାହେଲେ ହଉ ପରେ କଥା ହେବା ମୁଁ ଟିକିଏ ରଖୁଛି ବ୍ୟସ୍ତ ଅଛିି ବି ହଉ